ଆଜିକାଲି ସବୁ ଯେଉଁ ଗ୍ରୁପ୍ କରୁଛନ୍ତି ଆମେ ବି ସେଇ ଗ୍ରୁପ୍ କରୁଛୁ ଯେଉଁଟାକି ଏସ୍ ଏଚ୍ ଜି ଗ୍ରୁପ୍ ସେଇ ଗ୍ରୁପ୍ ତରଫରୁ ଆମର ଆସିଥିଲା ପଇସା ଭୋଜି କରିବା ପାଇଁ ଆଉ ସମସ୍ତେ ମନା କରୁଥିଲେ ଭୋଜି କରିବେନି କିନ୍ତୁ ସେ ପଇସାକୁ ଭାଗ କରି ନେଇଯିବେ ବୋଲି ମୁଁ କହିଲି ଯେ ଆଉ ଭୋଜି ଯଦି ନକରିବ ତା'ହେଲେ ପଇସା ଭାଗ କରି ନେଇଗଲେ କ'ଣ ଲାଭ ଏତେଦିନ ପରେ ପଇସା ଆସିଛି ଯେହେତୁ ଆମେ ଚାଲ ଗୋଟେ ଗୋଟେ ଭୋଜି କରିବା ଆଉ ଭୋଜିର ଦାୟିତ୍ୱ ମୁଁ ନେଇଥିଲି ଆଉ ମୁଁ ବି ରୋଷେଇ ମଧ୍ୟ କରିଥିଲି ଆଉ ରୋଷେଇ କରୁ କରୁ ଆମେ ସବୁ ସାଙ୍ଗ ଯେତିକି ସବୁ ସାଙ୍ଗ ହୋଇକି ଭୋଜି କରିଥିଲୁ ସମସ୍ତେ ଟିକିଏ ମଜାମସ୍ତି କଲୁ ଆଜିକାଲି ତ ବହୁତ ଭିଡ଼ିଓ ବି ମଧ୍ୟ ହେଉଛି ଭିଡ଼ିଓ କଲୁ ଆଉ କଥାବାର୍ତ୍ତା ହେଲୁ ବହୁତ କିଛି ମାନେ ଏମିତି ମଜାମସ୍ତି କରିବା ଉପରେ ରୋଷେଇ ବି ମୁଁ କଲି ମୋତେ କିଛି ଲୋକ ସାହାଯ୍ୟ ବି କଲେ ଯେଉଁମାନେ ଯାଇଥିଲେ ସାହାଯ୍ୟ କଲା ପରେ ରୋଷେଇଟି ସରିଗଲା ରୋଷେଇ ମୁଁ କରିଥିଲି ଚିକେନ୍ ଆମର ହେଇଥଲା ଚିକେନ୍ ପକୋଡ଼ା ହେଇଥିଲା ଚିକେନ୍ ଚିଲ୍ଲୀ ହେଇଥିଲା ପାମ୍ପଡ଼ ଆଉ ମିକ୍ସଚର୍ ତରକାରୀ ଗୋଟେ ହେଇଥିଲା ଆଉ ଖଟା ଡାଲି ପାଏସ ଏସବୁ ହେଇଥିଲା ଆଉ ଖାଇ ସମସ୍ତେ ସାଙ୍ଗ ହେଇକି ଖାଇଲୁ କିଏ କାହା ଛୁଆଙ୍କୁ ନେଇଥିଲେ ତ କିଏ କାହା ଘରଲୋକଙ୍କ ପାଇଁ ଘରଲୋକଙ୍କୁ ନେଇଥିଲେ ତ ସମସ୍ତେ ଖୁସିରେ କିନ୍ତୁ ଖାଇଲେ ଖାଇସାରିବା ପରେ ସମସ୍ତେ କହିଥିଲେ କି ଆଉ ଆଜି ରୋଷେଇଟା ବହୁତ ଭଲ ହେଇଥିଲା ହଁ ଯା ହଉ ମୁଁ ଏତେଜଣଙ୍କ ପାଇଁ ରୋଷେଇ କରିଥିଲି ମୁଁ ତ ସେଟା ଭଲ ହବ ବୋଲି ଭାବିନଥିଲି ଆଉ ବହୁତ ଭଲ ହେଇଥିଲା ରୋଷେଇଟି ବହୁତ ଏତେ ସୁନ୍ଦର ଲାଗୁଥିଲା ନକହି ମାନେ କହିଲେ ନ ସରେ